ହଁ ଆମ ବଗିଚାରେ ଆମେ ଦେଶୀ ଉଦ୍ଭିଦ ଲଗାଇଛୁ ଦେଶୀ ଉଦ୍ଭିଦ ବାଇଗଣ ବିଲାତି କାକୁଡ଼ି ଜହ୍ନି କଦଳୀ ଗଛ ସଜନା ଗଛ ଅମୃତଭଣ୍ଡା ଗଛ ଲଙ୍କା ଗଛ ଏମିତି ବିଭିନ୍ନ ପ୍ରକାରର ଗଛ ଲଗାଇଛୁ କାରଣ ଆମେ ବାହାରୁ କିଛି ପରିବା କିଣିକି କିଣିକି ଆଣୁନା କାରଣ ବାହାରୁ ଯେଉଁ ପରିବା ବିକ୍ରି କରୁଛନ୍ତି ସେ ରାସାୟନିକ ସାର ବ୍ୟବହାର କରୁଛନ୍ତି ଏବଂ ବହୁତ ଦିନର ପରିବା ରଖିକି ଆମକୁ ବିକୁଛନ୍ତି ସେଥିପାଇଁ ଆମ ଦେହ ଖରାପ ହେବ ବୋଲି ଆମେ ବାହାରୁ କିଛି ବି ପରିବା ଆମେ ଆଣୁନୁ ଆମ ନିଜ ବଗିଚାରେ ଆମେ ରାସାୟନିକ ସାର ବ୍ୟବହାର କରୁନୁ ଖତ ଖତ କିମ୍ବା ପ୍ରାକୃତିକ ଜିନିଷ ବ୍ୟବହାର କରି ନିଜେ ସେଇ ପରିବା ଗୁଡ଼ିକୁ ଆଣି ଖାଉଛୁ ଠିକ୍ ସମୟରେ ବି ଆମେ ସେହି ପରିବା ଗୁଡ଼ିକୁ ତୋଳିକି ଆଣିକି ଖାଉଛୁ ଆମେ ବାହାରୁ ଆମେ ଆଣିଲେ ବି ଆମକୁ ବହୁତ ଅଧିକ ଦାମ୍ ପଡ଼ିଯାଉଛି ଆମର ଯେତିକି ରୋଜଗାର ତାଠୁ ଅଧିକ ଆମର ଖର୍ଚ୍ଚ ହେଇଯାଉଛି ଆମେ ସେଥିପାଇଁ ବାହାରୁ କିଛି ପରିବା କିଣିକି ଆଣୁନୁ ଆମ ନିଜ ବଗିଚାରେ ଦେଶୀ ଉଦ୍ଭିଦ ଗୁଡ଼ିକୁ ଲଗାଇ ରାସାୟନିକ ସାର ନଦେଇ ପ୍ରାକୃତିକ ସାରରେ ପ୍ରାକୃତିକ ସାରରେ ପ୍ରାକୃତିକ ସାର ବ୍ୟବହାର କରି ଯାହା ମିଳୁଛି ତାହା ଖାଉଛୁ ଏହା ଏହା ହେଉଛି ଆମ ଗୁରୁତ୍ୱପୂର୍ଣ୍ଣ